ମୁଁ ପ୍ରଥମେ ଛୋଟରୁ ଗୀତ ଗାଇବା ପ୍ରତି ଆଗ୍ରହ ହେଲେ ରେଡ଼ିଓରେ ଶୁଣି ଟି ଭି ମାଧ୍ୟମରେ ଶୁଣି ବହୁ ଛୋଟରୁ ଅଙ୍ଗନବାଡ଼ିରେ ଗୀତ ଗାଇଲି ତାପରେ ଯେତେବେଳେ ସ୍କୁଲରେ ଫଂକ୍ସନ୍ ହୁଏ ସେଥିରେ ଗୀତ ଗାଏ କଲେଜ୍ରେ ଗୀତ ଗାଏ ତା'ପରେ ସେବେଠାରୁ ବହୁତ ବଡ଼ବଡ଼ କଳାକାର ମାନେ ଆସି ମୋ ଗୀତକୁ ପ୍ରଂଶସା କଲେ ସେମାନଙ୍କର ଅନୁସରଣରେ ମୁଁ ଭାବିଲି ମୁଁ ଏମାନଙ୍କ ଭଳିଆ ଗୀତ ଗାଇ ଦିନେ ନା ଦିନେ ଗୀତିକାର ହେବି ହୁଁ ଦିନେ ମୋତେ ଭୁବନେଶ୍ୱରରୁ ଫୋନ୍ ଆସିଥିଲା ମୁଁ ମୋ ବାପାଙ୍କ ସହିତ ସେଠାକୁ ଗୀତ ଗାଇବା ପାଇଁ ଯାଇଥିଲି ସେଇଠି ବଡ଼ବଡ଼ କଳାକାର ମାନଙ୍କ ସହିତ ମିଶି ମୁଁ ଗୀତ ଅନୁଭବ କଲେ ମୁଁ ଭଜନ ପ୍ରତି ବହୁତ ଆଗ୍ରହ ମୋ ଗୀତ ଶୁଣି ମୋ ବାପା ବି ବହୁତ ଖୁସି ହୁଅନ୍ତି ମୋତେ ଏଇ କଳାକାରମାନଙ୍କ ପ୍ରତି ସେମାନେ ମୋତେ ମୋ ବାପା କୁହନ୍ତି ଯେ ଏଇମାନେ ଯେମିତି ଗୀତ ଗାଉଛନ୍ତି ତୁ ବି ବଡ଼ ହୋଇ ଏମାନଙ୍କ ଭଳି ଗୀତ ଗାଇବୁ ଓ ଆମମାନଙ୍କର ନାଁ ଟେକ କରିବୁ